ହଁ ଆମର ବି ସ୍ୱାସ୍ଥ୍ୟ ବୀମା ଅଛି ଯାହାଦ୍ୱାରା ଆମେ ପରିବାରର ଲୋକମାନଙ୍କର ବହୁତ କାର୍ଯ୍ୟରେ ଆସେ ଯେହେତୁ ଆମେ ମଧ୍ୟମ ଶ୍ରେଣୀଭୁକ୍ତ ବ୍ୟକ୍ତି ରୋଗ ନିରାକରଣ ପାଇଁ ଆମ ପାଖରେ ସେତିକି ସମର୍ଥନ ବା ଅର୍ଥ ପାଖରେ ନାହିଁ କି ବଡ଼ ବଡ଼ ଡାକ୍ତରଖାନାରେ ପଇସା ଦେଇ ଜଣଙ୍କୁ ଭଲ କରିବାର ସେତିକି ସାମର୍ଥ୍ୟ ନାହିଁ କିନ୍ତୁ ସରକାରଙ୍କ ଯୋଜନା ସ୍ୱାସ୍ଥ୍ୟ ଯୋଜନା ଦ୍ୱାରା ଆମେ ଉପକୃତ ହୋଇପାରୁଛୁ ସେଗୁଡ଼ିକ ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଘରୋଇ ବୀମା ବୟସ ସୀମା ସୁବିଧା ବୀମା ନିୟମ ଏହିସବୁ ମାଧ୍ୟମରେ ଗୋଟିଏ ଲୋକକୁ ରୋଗମୁକ୍ତ କରିପାରୁଛୁ